ଭାରତରେ ବହୁତ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ ତ ତା ଭିତରୁ ଓଡ଼ିଶାର ଓଡ଼ିଶାର ପର୍ବପର୍ବାଣି ବି ବହୁତ ଯେମିତି କୁହନ୍ତି ବାର ବର୍ଷରେ ତେର ପର୍ବ ତ ସେଇ ହିସାବରେ ଭାରତର ପର୍ବଗୁଡ଼ା ଓଡ଼ିଶାର ପର୍ବ ସହିତ ବି କିଛିଟା ପର୍ବ ମିଶିଥାଏ ଆଉ କିଛିଟା ମିଶି ନ ଥାଏ ଯେମିତି ଆମେ ଦଶହରା କରୁ ତ ଦଶହରାରେ ଆମର ଯେମିତି ମା' ଦୁର୍ଗାଙ୍କୁ ଆମେ ପୂଜା କରୁ ସେମିତି ଆମର ୱେଷ୍ଟବେଙ୍ଗଲ ତ ଏସବୁ ପର୍ବଟା ଆମର ଯେମିତି ବା ସଂସ୍କୃତି ସବୁ ଏକ ହେଇ ପୂଜା କରାଯାଏ ସେମିତି ଗଣେଶ ପୂଜା ହେଉଛି ଗଣେଶ ପୂଜା ଯେମିତି ଆମର ମହାରାଷ୍ଟ୍ର ସହିତ ସମାନ ତ ମହାରାଷ୍ଟ୍ର ତାକୁ ଧୁମ୍ଧାମ୍ ପାଳନ କରାଯାଏ ଏବଂ ସେ ଗଣେଶ ପୂଜା ମଧ୍ୟ ଓଡ଼ିଶାରେ ପାଳନ କରାଯାଏ ହୋଲି ଏମିତି ବହୁତ ପର୍ବ ଓଡ଼ିଶା ସହିତ ଭାରତ ସାମଞ୍ଜସ୍ୟ ରହିଅଛି ଏବଂ ଖାଲି କିଛିଟା ଶୈଳୀ ଚେଞ୍ଜ ହୁଏ ନହେଲେ ପୂଜାର୍ଚ୍ଚନା ପାଖାପାଖି ସମାନ ରୁହେ ଏବଂ ଲୋକ ଭାରତର ସବୁ ଜାଗାରେ କୋଣ ଅନୁକୋଣରେ ରହିଥାନ୍ତି ତ ଆଜିକାଲି ଓଡ଼ିଶାରେ ଭାରତର ପ୍ରାୟ ପର୍ବ ପାଳନ କରାଯାଏ